ଚାଷୀମାନେ ବିଭିନ୍ନ ପ୍ରକାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଯେମିତି ଆମର ଶୀତଳ ଭଣ୍ଡାର କିଛି ସା ମାନେ ଇଏ ନାହିଁ ପରିବା ଆମର ତୋଳା ତଳି କରିକି ଆଣିକି ରଖିବା ପାଇଁକି ମାସ ମାସ ଧରିକି ଆମେ ପନିପରିବାଟା ରଖି ହିଁ ପାରୁନୁ ଆଠ ଦିନ ରହିଲା ବେଳକୁ ସେ ନଷ୍ଟ ହେଇଁଯାଉଁଛି ଠିକ୍ ମୂଲ୍ୟରେ ବି ସଠିକ୍ ମୂଲ୍ୟରେ ବି ଆମେ ନେଇକି ବିକ୍ରି କରିପାରୁନୁ ଧର ଫଳଟା ଆମର ଗଛରେ ଥିବା ଅବସ୍ଥାରେ ରେଟ୍ ବଢ଼ିଯାଉଛି ତୋଳିକି ବେପାରିଙ୍ଗି ଦେବା ଟାଇମ୍ରେ ରେଟ୍ଟା ପୁଣି ଖସିଯାଉଛି ଚାଷର କିଛି ସୁବିଧା ଆମର ସେମିତି ନାହିଁ ବଜାରରେ ବି ସଠିକ୍ ମୂଲ୍ୟରେ ବି ଆମେ ବିକ୍ରି ବି କରିପାରୁନୁ ଆମକୁ ରେଟ୍ ବି ଠିକ୍ ସେ ପାଉନୁ ଆମେ ଆମ କଷ୍ଟର ପରିଶ୍ରମର କରିକି ବି ଆମେ ତା'ର ମୂଲ୍ୟ କିଛି ରହୁନି